ଉତ୍ତର ଭାରତରେ ସମସ୍ତେ ବେଶୀ ଭାତ ଖାଇବା ପାଇଁ ପସନ୍ଦ କରନ୍ତି ସେମାନେ ସକାଳୁ ଉପରିିବେଳା ଏବଂ ରାତିରେ ସବୁବେଳେ ଭାତ ଖାଇବା ପାଇଁ ବେଶୀ ପସନ୍ଦ କରିଥାନ୍ତି ସେମାନେ ବେଶୀ ଡାଲି ଭାତ ଚିକେନ୍ କ୍ଷିରି ଏଇସବୁ ଖାଇଥାନ୍ତି ଆଉ ଦକ୍ଷିଣ ଭାରତରେ ସମସ୍ତେ ବେଶୀ ଖଟା ଇଟିଲି ପୁରୀ ସାମ୍ବର୍ ଦୋସା ଏସବୁ ଖାଇଥାନ୍ତି ଏବଂ ସେମାନେ ପ୍ଲାଷ୍ଟିକ୍ ଷ୍ଟିଲ୍ ଥାଳି ବଦଳରେ ସେମାନେ ବେଶୀ କଦଳୀ ପତ୍ରରେ ଖାଇଥାନ୍ତି ସେମାନେ ବେଶୀ କଦଳୀ ପତ୍ରରେ ଖାଇବା ପାଇଁ ବେଶୀ ପସନ୍ଦ କରନ୍ତି ଏବଂ ସେମାନେ କଦଳୀ ପତ୍ରରେ ହିଁ ଇଟିଲିି ସାମ୍ବାର୍ ଦୋସା ପୁରୀ ଉପମା ଏହିସବୁ ଖାଇଥାନ୍ତି ଏବଂ ସେମାନେ ଖଟା ଖାଇବା ପାଇଁ ବେଶୀ ପସନ୍ଦ କରିଥାନ୍ତି